ଓଡ଼ିଶାର ଲୋକପ୍ରିୟ କମେଡ଼ି ହେଉଛି ପ୍ରଜ୍ଞାନ ହତା ପପୁ ପମ୍ପମ୍ କମେଡ଼ି ଯାହାକି ଆମର ଓଡ଼ିଆ ରେ ଲୋକମାନେ ଏହି କମେଡ଼ି ଗୁଡ଼ାକ ଦେଖିବାକୁ ପ୍ରାୟତଃ ଲୋକମାନେ ପାଗଳ ହେଇଯାଉଛନ୍ତି ପପୁ ପମ୍ପମ୍ କମେଡ଼ି ଦେଖିବା ସମୟରେ ଲୋକମାନେ ହସୁ ହସି ଗଡ଼ିପଡ଼ନ୍ତି ତାକୁ ଏତେ ଭଲ ଲାଗୁଛି ସେ କମେଡ଼ି ଗୁଡ଼ାକ ସମସ୍ତେ ଦେଖୁଛନ୍ତି ପପୁ ପମ୍ପମ୍ ଏମିତି କମେଡ଼ି କରୁଛନ୍ତି ଲୋକମାନେ ହସି ହସି ଗଡ଼ିିଯିବେ ଗଡ଼ିିଯାଏ ଗଲେ ବି ଲୋକମାନଙ୍କ ମୁହଁରେ ସବୁବେଳେ ଚର୍ଚ୍ଚା ଥିବେ ଯେ ପପୁ ପମ୍ପମ୍ କମେଡ଼ି ଯାହାକି ଲୋକମାନେ ଗୋଟେ ଥର ଦେଖିଲେ ତାକୁ ବାରମ୍ବାର ଦେଖିବାର ଇଚ୍ଛା ହେଉଛି ସବୁଦିନ ପପୁ ପମ୍ପମ୍ କମେଡ଼ି ଦଉଛନ୍ତି ପ୍ରାୟତଃ ରବିବାର ଦିନ ଅଧିକାଂଶ ଦଉଛନ୍ତି ଯାହାକି ଲୋକମାନେ ରବିବାର ଦିନ ଛୁଟି ରହିଲେ କୌଣସି କୌଣସି କାମରେ ସେମାନେ ଛୁଟି ରହିଲେ ରବିବାର ଦିନ ସମସ୍ତେ ପପୁ ପମ୍ପମ୍ କମେଡ଼ି ଦେଖୁଛନ୍ତି ପପୁ ପମ୍ପମ୍ କମେଡ଼ି ଦେଖିବା ପାଇଁ ଲୋକମାନେ ପାଗଳ ହେଇଯାଉଛନ୍ତି ତାକୁ ଦେଖିବାକୁ ବହୁତ ଭଲ ଲାଗେ ଯାହାକି ସେମାନେ ଏତେ ହସଉଛନ୍ତି କମେଡ଼ିରେ ଏମି ଏତେ ହସାଉଛନ୍ତି ଲୋକମାନେ ହସି ହସି ପାଗଳ ପରି ହେଇଯାଉଛି କିନ୍ତୁ ଲୋକମାନେ ସେଇଟାକୁ ଦେଖିବାକୁ ବି ବନ୍ଦ କରୁନାହିଁ କିନ୍ତୁ ଲୋକମାନେ ସବୁବେଳେ ସେ ପପୁ ପମ୍ପମ୍ କମେଡ଼ିଆ ଏକା ଦଉଛନ୍ତି ଏ ପପୁ ପମ୍ପମ୍ ଭଲଆ କେତେ ପ୍ରକାରର ବିଭିନ୍ନ ପ୍ରକାରର କମେଡ଼ି ମଧ୍ୟ ଅଛି ଯାହାକି ଲୋକମାନେ ଦେଖୁଛନ୍ତି ଏହାପରି ଓଡ଼ିଆ କମେଡ଼ି ପପୁ ପମ୍ପମ୍ ଆକା ସବୁଠାରୁ ହିଟ୍ ସବୁଠାରୁ ଅଧିକାଂଶ ପପୁ ପମ୍ପମ୍ ସବୁଠାରୁ ଉପର ମହଲାରେ ରହୁଛି ପପୁ ପମ୍ପମ୍ କମେଡ଼ି ଏକା ସମସ୍ତେ ଦେଖୁଛନ୍ତି ଯାହାକି ପପୁ ପମ୍ପମ୍ କମେଡ଼ି ଦେଖିଲେ ମନୁଷ୍ୟର ହସ ହସ ଯୋଗୁଁ ମନୁଷ୍ୟଙ୍କର ଶରୀର ସୁସ୍ଥ ରହୁଛି ପପୁ ପମ୍ପମ୍ଙ୍କ କମେଡ଼ି ଲୋକମାନଙ୍କୁ ହସେଇକି ମଧ୍ୟ ଭଲ ରଖୁଛନ୍ତି ଯାହାର ମନ ଦୁଃଖ ହେଉଛି ତାହା ସେମାନେ ବି ମଧ୍ୟ ପପ ପମ୍ପମ୍ କମେଡ଼ି ଦେଖିକିନା ଭଲ ହେଇଯାଉଛନ୍ତି